ଆଜ୍ଞା ମୁଁ ସ୍ଵସ୍ତିକ୍ ପ୍ରିୟଦର୍ଶନ ମୋର ଚିତ୍ର କରିବାଟି ଏକ ହବି ଅଟେ ଆପଣଙ୍କ ପ୍ରଶ୍ନ ଅଛି ଯେ ଆପଣଙ୍କ ନୂତନ ଚିତ୍ର ସୃଷ୍ଟି କରିବା ପାଇଁ କେଉଁ ପଦ୍ଧତି ଅନୁସରଣ କରନ୍ତି କିଛି ଅଫ୍ଲାଇନ୍ କିମ୍ବା ଅନ୍ଲାଇନ୍ ଉତ୍ସରୁ କିଛି ଅନୁସରଣ କରନ୍ତି କି ହଁ ଅଫ୍ଲାଇନ୍ କିମ୍ବା ଅନ୍ଲାଇନ୍ ଅନ୍ଲାଇନ୍ ଉତ୍ସରୁ ତ ବହୁତ କିଛି ଅନୁସରଣ କରାଯାଇପାରିବ ଯେମିତିକି ଆମେ ଅନ୍ଲାଇନ୍ରେ ଗୁଗୁଲ୍ କରି ବହୁତ କିଛି ଫଟୋକୁ ଆମେ ଆକ୍ସେସ୍ କରିପାରିବା ଦେଖିପାରିବା ବହୁତ ଗୁଡ଼ିଏ ଚିତ୍ର ଆମେ ଦେଖିପାରିବା ଯେ କେମିତି ଚିତ୍ରଟି ହୋଇଛି ଯେ ଚିତ୍ରର ଆଙ୍ଗେଲ୍ ଗୁଡ଼ା କେମିତି ଅଛି ଗୋଟେ ମନ ଭିତରେ ଗୋଟେ ଡାଇଗ୍ରାମ୍ ଦେଖିକି କରିପାରିବା ଏବଂ ବହୁତ ମାନେ ୟୁଟ୍ୟୁବ୍ରେ ଦେଖିପାରିବା ଭିଡ଼ିଓ ଲାଇଭ୍ ଚିତ୍ର ମାନେ ହଉଥିବାର ଆଖି ସାମ୍ନାରେ ଚିତ୍ର ହଉଥିବାର ମଧ୍ୟ ଦେଖିପାରିବା ଭଲ ଭଲ ଆର୍ଟିଷ୍ଟ ମାନଙ୍କୁ ଦେଖିପାରିବା ଆପଣଙ୍କ ପ୍ରଶ୍ନ ଅନୁସାରେ ମୁଁ କହୁଛି ଯେ ଅନ୍ଲାଇନ୍ ଉତ୍ସରୁ ଆମେ ଏଇ ଏଇ ଭାବରେ ଦେଖିପାରିବା କି ଅନ୍ଲାଇନ୍ରୁ ଆମେ କୌଣସି ଚିତ୍ର ପେଣ୍ଟିଙ୍ଗର ବୁକ୍ ଆମେ ଅର୍ଡ଼ର୍ କରିକି ନିଜ ଘରେ ଆମେ ସେଥିରୁ ଚିତ୍ର ଶିଖିପାରିବା କି ଚିତ୍ର କରିପାରିବା ଅଫ୍ଲାଇନ୍ର ଉତ୍ସକୁ ଅନୁସରଣ କରିବାର ବି ବହୁତ ଭଲ ବାଟ ଅଫ୍ଲାଇନ୍ ନିଶ୍ଚୟ ଅନୁସରଣ କରିବା କାହିଁକି ନା ଆମର ଆଖି ହେଲା ଆମର ମୁଖ୍ୟ ସମ୍ପଦ ଆମେ ଆମ ଚତୁର୍ପାଶ୍ୱରେ ଯେଉଁ ସବୁ ଜିନିଷ ଦେଖୁଛେ ସେସବୁ ଆମ ମନ ଭିତରେ ରହୁଛି ଯଦି ଆମେ ଯଦି ଆମେ ଆମ ମନକୁ କେନ୍ଦ୍ରିତ କରି କୌଣସି ଜିନିଷକୁ ଅନୁସରଣ କରି ତାକୁ ଆମେ କଳ୍ପନା କରି ଯଦି କିଛି କରିପାରିବା ସେଇଟା ତ ବହୁତ ଭଲ ମୁଁ ତ ଏହି ମାଧ୍ୟମରେ ହିଁ ମୁଁ ମୋ ଚିତ୍ର ଗୁଡ଼ା କରିଥାଏ କୌଣସି ଜିନିଷକୁ ଦେଖିଲି କି ଗଛଟିକୁ ଦେଖିଲି ଚଢ଼େଇଟିକୁ ଦେଖିଲି କି ଗାଡ଼ି ଗୋଟେ ଗାଡ଼ି ଘୋଡ଼ା ଦେଖିଲି କି ପିଲା ଖେଳକୁଦ କରୁଛନ୍ତି ସେଗୁଡ଼ିକ ଦେଖିଲି ତଦ୍ ଦ୍ଵାରା ମୁଁ ମୋ ଚିତ୍ର ଗୁଡ଼ିକୁ କରିଥାଏ ଏମିତିକି ଦେଖିବା ପରେ ମୁଁ ମୋ ମନ ଭିତରେ ସେ ଜିନିଷ ଗୁଡ଼ିକୁ ରଖିଥାଏ ଗୋଟେ ନୂତନ ଜିନିଷ ସେଥିରେ ସୃଷ୍ଟି କରିଥାଏ ଯେ ନୂତନ ସିନେରୀ ନୂତନ ଚିତ୍ର ସୃଷ୍ଟି କରି ଦୁଇଟି ଜିନିଷକୁ ମିିଶାଇଲେ କେମିତି ହେବ ସେ ଜିନିଷଟାକୁ ମୁଁ ପ୍ରଥମେ କଳ୍ପନା କରିଥାଏ ତା'ପରେ ମୁଁ ମୋ ଚିତ୍ର କରିଥାଏ ଚିତ୍ର ଆଙ୍କିବା ଆରମ୍ଭ କରିଥାଏ ଏମିତିକି ଆପଣ ଦେଖିପାରିବେ ଚିତ୍ର ଆଙ୍କିବାରେ ଲୋକ ବହୁତ ଭୁଲ କରନ୍ତି ପ୍ରଥମେ କିନ୍ତୁ ସମୟ କ୍ରମେ ଶିଖିଯାଆନ୍ତି ଯେମିତିକି ପ୍ରଥମ ହେ ଲୋକ ଗୋଟେ ଲାଇନ୍ ହିିଁ ଚିତ୍ର ଆରମ୍ଭ କରି ସରାଇ ଦିଅନ୍ତି କି ସାର୍ପ ପେନ୍ସିଲ୍ରେ ହିଁ କଲେ ଭଲ ହବ ସେୟା ଭାବନ୍ତି ସେଡ଼ିଙ୍ଗ କରନ୍ତିନି ଆଉଟଲାଇନ୍ ଦିଅନ୍ତିନି କିନ୍ତୁ ଯଦି ଆମେ ସେଗୁଡ଼ିକ ସବୁର ଧ୍ୟାନ ରଖି ୟୁଟ୍ୟୁବ୍ କିମ୍ବା ଗୁଗୁଲ୍ କିମ୍ବା ଅନ୍ୟ କୌଣସି ଅନ୍ଲାଇନ୍ ଉତ୍ସରୁ ଚିତ୍ରକଳା ଶିଖି ଆମ ନିଜ ମନକୁ ପ୍ରଭାବିତ କରିକି ଅଫ୍ଲାଇନ୍ ଉତ୍ସ ମାନେ ଆମ ଚତୁର୍ପାଶ୍ୱର ଜିନିଷ କିମ୍ବା ଅଫ୍ଲାଇନ୍ରୁ କୌଣସି ବି ଚିତ୍ର ବହି କିଣିକି ସବୁ ଜିନିଷକୁ ଯଦି ଆମେ ମିଳି ମିଳାଇ ମିଶାଇ ଆମ ମନ ଭିତରୁ କିଛି ଗୋଟେ ନୂତନ ଚିତ୍ର ସୃଷ୍ଟି କରିପାରିବା ତାହା ଏକ ବହୁତ ଭଲ କଥା ଏବଂ ଏହି ପଦ୍ଧତି ହିଁ ମୁଁ ଅନୁସରଣ କରେ ଏବଂ ଆପଣ ଯଦି ଚାହିଁବେ ଆପଣ ମଧ୍ୟ ଏ ପଦ୍ଧତି ଅନୁସରଣ କରିପାରିବେ ଏବଂ ଏକ ନୂତନ ଚିତ୍ର ଏକ ଭଲ ଚିତ୍ର ଆପଣ ଅଙ୍କନ କରିପାରିବେ ଧନ୍ୟବାଦ